ଇହାଦେ ଆମର୍ ଏରିଆରେ ବହୁତ୍ ବାଣିଜ୍ୟ ବ୍ୟବସାୟ ଲାଗି ଜାଗାମାନେ ଅଛେ ଯେନେକି ଲୋକ୍ମାନେ ବିଭିନ୍ନପ୍ରକାର୍ ବେପାର୍ କର୍ସନ୍ ଆର୍ ରୋଜ୍ଗାର୍ କର୍ସନ୍ ସେ ଭିତ୍ରୁ ଗୁଟେ ହେଲା ଆମର୍ ଶନିବାର୍ ବଜାର୍ ଶନିବାର୍ ବଜାରେ ଲୋକ୍ ବହୁତ୍ ଇନ୍କମ୍ କର୍ସନ୍ ଆର୍ ଇନେ ସବୁବେଲେ ଲୋକ୍ ଆମର୍ ଲୋକାଲ୍ ଲାଙ୍ଗୁଏଜ୍ ବା ଆମର୍ ଇନର୍ ଭାଷାକେ ବ୍ୟବହାର୍ କର୍ସନ୍ ଯାର୍ ଫଳରେ ତାଙ୍କର୍ ଭାଷା ପ୍ରତି ଥିବା ମମତାଟା ଜଣା ପଡ଼୍ସି ଆମର୍ ଇନେ ସଭେ ନିଜର୍ ନିଜ ନିଜର୍ ମାତୃଭାଷାନେ କଥା ହେସନ୍ ଆର୍ ଇନର୍ ଲାଙ୍ଗୁଏଜ୍ରେ ହିଁ କଥା ହେସନ୍